ଆଗରୁ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ଵପୂର୍ଣ୍ଣ ଦେଉଥିଲେ ବର୍ତ୍ତମାନ ସମୟରେ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱପୂର୍ଣ୍ଣ କମ୍ ଦେଉଛନ୍ତି ବର୍ତ୍ତମାନ ସମୟରେ ଆମେ ସ୍କୁଲକୁ ଗଲେ ଇଙ୍ଗ୍ଲିଶ ହିନ୍ଦୀ ପଢ଼ିବାକୁ ବହୁତ ଜରୁରୀ ହେଉଛି ସେଥିପାଇଁ ଓଡ଼ିଆ ଭାଷାକୁ କମ୍ ଗୁରୁତ୍ୱପୂର୍ଣ୍ଣ ଆମେ ଦେଉଛନ୍ତି ବର୍ତ୍ତମାନ ସମୟରେ ଯେଉଁଠିକୁ ଗଲେ ଆମେ ଇଙ୍ଗ୍ଲିଶ ହିନ୍ଦୀ ବ୍ୟବହାର କରିବାକୁ ପଡ଼ୁଛି ଯେମିତି ସହରକୁ ବା ବିଦେଶକୁ ଗଲେ ଆମେ ଇଙ୍ଗ୍ଲିଶ ହିନ୍ଦୀ ବହୁତ ବ୍ୟବହାର କରୁଛୁ ଆଉ ଓଡ଼ିଆ ଭାଷା କୁ କମ୍ ଗୁରୁତ୍ୱପୂର୍ଣ୍ଣ ଦେଉଛନ୍ତି ଯେମିତି ଏୟାରପୋର୍ଟ ରେଲୱେ ଷ୍ଟେସନକୁ ଗଲେ ଆମେ ଇଙ୍ଗ୍ଲିଶ ହିନ୍ଦୀରେ କଥା ବାର୍ତ୍ତା ହେବାକୁ ପଡ଼ୁଛି ଆଉ ଓଡ଼ିଆ ଭାଷାରେ କମ୍ ଗୁରୁତ୍ୱପୂର୍ଣ୍ଣ ଦେଉଛି